ଆମ ଜିଲ୍ଲା ଯାଜପୁରରେ ଆମ ଯାଜପୁର ଜିଲ୍ଲାରେ ମା' ବିରଜା କ୍ଷେତ୍ର ରହିଛି ଏଠାରେ ମା' ବିରଜା ପୂଜା ପାଉଛନ୍ତି ଏବଂ ତାଙ୍କର ଜନ୍ମଦିନଟିକୁ ଆମେ ବହୁତ ଧୁମ୍ଧାମ୍ରେ ପାଳନ କରିଥାଉ ଦ୍ୱିତୀୟତଃ ଗଡ଼ମଧୁପୁର ସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ଯାହାକି ବହୁତ ପୁରାତନରୁ ରହିଅଛି ଏଠାରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ମା' ସୁଭଦ୍ରା ପୂଜା ପାଇଥାନ୍ତି ତାଙ୍କର ରଥଯାତ୍ରା ମଧ୍ୟ ବହୁତ ଆଡ଼ମ୍ୱିତରେ ହୋଇଥାଏ ଏଠାକୁ ବହୁତ ଶ୍ରଦ୍ଧାଳୁ ଏବଂ ଭକ୍ତବାସୀ ଆସିଥାନ୍ତି ଆମେ ସାଧାରଣତଃ ଓଡ଼ିଆ ଆମ ଓଡ଼ିଆରେ ବହୁତ ପରମ୍ପରା ଏବଂ ପର୍ବପର୍ବାଣୀ ପାଳନ ହୋଇଥାଏ ଏଥିମଧ୍ୟରୁ ଦୋଳ ରଜ ମକରସଂକ୍ରାନ୍ତି ବହୁତ ପର୍ବପର୍ବାଣି ରହିଛି ଆମେ ମଧ୍ୟ ବହୁତ ପର୍ବପର୍ବାଣିକୁ ବହୁତ ଆଡ଼ମ୍ବିତ ସହକାରେ ପାଳନ କରିଥାଉ